ଢେଙ୍କାନାଳ ଜିଲ୍ଲାରେ ବିକାଶ ଏବଂ ଅଭିବୃଦ୍ଧି ଦୃଷ୍ଟିରୁ ଜିଲ୍ଲା ଅନେକ ଗୁଡ଼ିଏ କାରଣର ସମ୍ମୁଖୀନ ହେବାକୁ ପଡ଼ିଥାଏ ଯାହାକି ଲୋକମାନଙ୍କର ଆର୍ଥନୈତିକ ଅବସ୍ତା ହେଉଛି ମୁଖ୍ୟ ଢେଙ୍କାନାଳ ଜିଲ୍ଲାରେ ବସବାସ କରୁଥିବା ଲୋକମାନଙ୍କର ଆର୍ଥନୈତିକ ଅବସ୍ତା ସେତେଟା ଭଲ ନୁହଁ ପାଠ ପଢ଼ାରେ ହେଉ କିମ୍ବା ଛୋଟ ବେପାର ଆରମ୍ଭ କରିବାରେ ହେଉ ସେମାନଙ୍କ ପାଇଁ ଅର୍ଥ ବାଧକ ସାଜିଥାଏ ସମାଜରେ ରହିବା ପାଇଁ ସୁଯୋଗ ମିଳିଲେ କଣ ହେବ ସେମାନଙ୍କର ନିରକ୍ଷରତା ଯୋଗୁଁ ସରକାର ଯେଉଁ ସବୁ ଯୋଜନାମାନ କରିଥାନ୍ତି ସେହି ସବୁ ଯୋଜନାରୁ ସେମାନେ ବଞ୍ଚିତ ହୁଅନ୍ତି ଗାଁ ଗହଳିରେ ଯେଉଁସବୁ ଲୋକମାନେ ରହିଛନ୍ତି ବା ଯେଉଁ ପରିବେଶରେ ସେମାନେ ରୁହନ୍ତି ସେମାନଙ୍କର ଗମନା ଗମନର ସେତେଟା ସୁବିଧା ନଥାଏ ଯାହାକି ତାଙ୍କର ବିକାଶରେ ମଧ୍ୟ ବାଧକ ସାଜିଥାଏ ଦୁର୍ଗମ ଅଞ୍ଚଳରେ ଯେଉଁ ସବୁ ଲୋକମାନେ ବସବାସ କରନ୍ତି ସେମାନେ ଭଲ ପାନୀୟ ଜଳ ପିଇବାକୁ ପାଆନ୍ତି ନାହିଁ ଯାହାଫଳରେକି ସେହିଠାରେ ଉପଲବ୍ଧ ହେଉଥିବା ଦୂଷିତ ଜଳକୁ ପିଅନ୍ତି ଏଥିପାଇଁ ସେମାନଙ୍କୁ ମୁଁ ବହୁତ ରୋଗରେ ପଡ଼ିବାକୁ ପଡ଼ିଥାଏ